ଆମର କମ୍ୟୁନିଟି ଗୁଡ଼ିକ ମାନେ ଡୋର ଟୁ ଡୋର ଯେମିତି ମାନେ ବେପାର କରିବା ପାଇଁ ବିଭିନ୍ନ ପ୍ରକାର ସେଲ୍ ସେୟାର କରିବା ପାଇଁ ଲୋକମାନଙ୍କ ପାଇଁ ଆମେ ଗାଡ଼ିରେ ମାନେ ସ୍ପିକର ଦେଇକି ପ୍ରଚାର ମାନେ ଚାରିଆଡ଼େ ବୁଲି କି ପ୍ରଚାର କରୁ ଆମର ସେୟାରକୁ ବଢ଼େଇବା ପାଇଁ ମାନେ ଉନ୍ନତି କରିବା ପାଇଁ ଲୋକମାନଙ୍କ ଗହଣ କୁ ଯାଇକି ସେମାନଙ୍କୁ ପ୍ରଚାର ଦ୍ୱାରା ସେମାନଙ୍କୁ ଆମେ ଶୁଣାଇ ଥାଉ